ମୁଁ ଗୋଟିଏ ଆମ ଗ୍ରାମରେ କୁକୁଡ଼ା ଚାଷ କରିଥିଲି ସେଇଥିରେ କୁକୁଡ଼ାମାନଙ୍କୁ ଗୋଟିଏ ରୋଗ ହୋଇଥିଲା ଯେ କି ସେଇ ରୋଗରୁ ରକ୍ଷା ପାଇବା ପାଇଁ ମୁଁ ପଶୁ ଡ଼ାକ୍ତରଖାନା ପାଖରେ ଯାଇଥିଲି ସେମାନେ ମୋତେ ଉପାୟ କହିଥିଲେ କି କି ତାଙ୍କୁ ଇଞ୍ଜେକ୍ସନ୍ ଦେବା ପାଇଁ ଏବଂ ଔଷଧ ମଧ୍ୟ ଦେବା ପାଇଁ ଏବଂ ପଶୁମାନଙ୍କୁ ଭଲ କରି ସଫାସୁତରା ରଖିବାକୁ ମଧ୍ୟ କହିଥିଲେ ଏବଂ ସେମାନଙ୍କୁ ଭଲମନ୍ଦ ଖାଇବାକୁ ଦେବାକୁ ମଧ୍ୟ କହିଥିଲେ କୁକୁଡ଼ା ଚାଷରେ ଅନେକଗୁଡ଼ିଏ ଲାଭ ଅଛି ତାଙ୍କ ପ୍ରକୋପରୁ ରୋକିବା ପାଇଁକା ଅନେକଗୁଡ଼ିଏ ଉପାୟ ମଧ୍ୟ ଅଛି ନ କରିବାର ଅନେକଗୁଡ଼ିଏ ବିପଦ ମଧ୍ୟ ହୋଇପାରେ ଅନେକଗୁଡ଼ିଏ ପଶୁ ସମ୍ପର୍କରେ ବହୁତ ଗୁଡ଼ିଏ ଅଛି ଯେ କି ଆଜି ଆମେ କହିବା ସମସ୍ତେ କୁକୁଡ଼ା ଚାଷ କରିପାରନ୍ତିନାହିଁ ଆଉ ତାଙ୍କୁ ରୋଗ ୱାନସ୍ ଥର ହେଲେ ସମସ୍ତେ ଅନେକଗୁଡ଼ିଏ ଅସୁବିଧାର ସାମ୍ନା କରିବାକୁ ପଡ଼ିବେ ପଶୁମାନଙ୍କ ସମ୍ପର୍କରେ ଅନେକଗୁଡ଼ିଏ ସବୁ ସମସ୍ୟା ରହିଥାଏ ଡ଼ାକ୍ତରଖାନାକୁ ଗଲେ ସମସ୍ୟାର ସବୁ ସମାଧାନ ହୋଇଯାଏ